ହ୍ୟାଲୋ ମାମୁଁ ପ୍ରଣାମ ହଁ ମାମୁଁ ଆଉ ହଁ ସୋନାଲି କହୁଛି ହଁ ଭଲ ଅଛି ହଁ ଘରେ ଭଲ ଅଛି ମା'ଙ୍କ ଦେହ ଟିକେ ଖରାପ ଅଛି ହଁ ତାଙ୍କର ଟିକେ ଗ୍ୟାଷ୍ଟ୍ରିକ ବାହାରିଯାଇଛି ତ ଆଉ ସେଥିପାଇଁ ତାଙ୍କ ଦେହଟା ଟିକେ ଖରାପ ଅଛି ଆଉ ମାମୁଁ ଏଥର ଲକ୍ଷ୍ମୀପୂଜା ଆସୁଛି ଯେ ସବୁ ସାଙ୍ଗମାନେ ନୂଆ ନୂଆ ଡ୍ରେସ୍ ପିନ୍ଧୁଛନ୍ତି ଆଉ ଦେଖି ମୁଁ ବି କିଛି ଭଲ ପିନ୍ଧିବା ପାଇଁ ଚାହୁଁଛି ଆଉ କିଛି ପଇସା ଦେଇଥିଲେ ଭଲ ହୋଇଥାନ୍ତା ମା ମୋତେ ତ ତିନିଶହ ଚାରିଶହ ଟଙ୍କା ଦେଇଛି ସେତିକିରେ ହେଉନାହିଁ ଆଉ ଗୋଟିଏ ଭଲ ଲେହେଙ୍ଗାଟେ ଆଣିବି ବୋଲି ଭାବୁଥିଲି ଆଉ ତୁମେ ଆଉ ଦୁଇ ହଜାର ଖଣ୍ଡେ ଦେଇଥିଲେ ଭଲ ହୋଇଥାନ୍ତା ଆଉ ପିନ୍ଧିଥାନ୍ତି ଆଉ ସାଙ୍ଗମାନେ ଯାଉଛନ୍ତି ଲକ୍ଷ୍ମୀପୂଜା ଦେଖିବା ପାଇଁ ଢେଙ୍କାନାଳ ଯିବେ ଆଉ ମୁଁ ବି ଭାବୁଛି ଟିକେ ଯିବି ଆଉ ନାହିଁ ମାମୁଁ ଦେଖ ତୁମେ କେଉଁଠୁ ଟିକେ ଆଣିକି ଦିଅ ନାହିଁ ମାମୁଁ ତୁମେ କେଉଁଠି ଦେଖିକି ଆଣ ମୋର ମୁଁ ଜାଣିନି ତୁମେ ମୋତେ ଦିଅ ଆଉ ସମସ୍ତେ ଭଲ ପିନ୍ଧିବେ ମୁଁ ଗୋଟିଏ ଚିରା ପିନ୍ଧିବି ତୁମକୁ ସେଟା ଭଲ ଲାଗିବ ଏ ମାମୁଁ ହଜାର ଟଙ୍କାରେ ଭଲ ହେବନି ଆଉ ଆଉ କିଛି ପଇସା ମିଶାଅ ଆଉ କ'ଣ ହଜାର ଟଙ୍କାରେ ଏମିତିବି ମୋର ସାର୍ଟଟେ ହେବନି ମୁଁ କେମିତି ଆଣିବି ଆଉ କିଛି ପଇସା ଟିକେ ମିଶାଅ ମାମୁଁ ବୋଉ ଦେହ ଖରାପ ବୋଲି କହୁଛି ଆଉ ହେଉ ଆଉ ହଁ ଏହି ଯାଉଛୁ ପୂଜା ଆରମ୍ଭ ହେଲା ତ ତା ଭାବୁଛୁ ପୂର୍ବ ଦିନଟା ଯିବୁନୁ ପୂଜା ପରଦିନ ଗୋଟିଏ ଦିନ ପୁର୍ବ ପୂଜା ଦିନ ଯିବୁ ଆଉ ଉପରଓଳି ଆଉ ହଁ ରହିବୁ ଦୁଇ ତିନି ଦିନି ରହିକି ଆସିବୁ ଆଉ ହଁ ହଁ ଏହିଟା ମୋ ଫୋନ ପେ ନମ୍ବର ଆଉ ମାଇଁ କ'ଣ କରୁଛନ୍ତି ଓହୋ ଆଉ ପୁଅ ଦେହ ଭଲ ଅଛି ହେଉ ତା'ହେଲେ ହଁ